ଆଜିକାଲିର ପିଲାମାନେ ଆମର ଫାଷ୍ଟଫୁଡ୍ ଏବଂ ବର୍ଗର ଖାଇ ମୋଟାପଣ ବହୁତ କରି ସାରିଲେଣି ଯାହାଫଳରେ ତାଙ୍କର ପରିଶ୍ରମ ଟୋଟାଲ କରୁନାହାଁନ୍ତି ଏବଂ ସେ ଦିନକୁ ଦିନ ମୋଟା ପରିମାଣ ହେଉଛନ୍ତି କିନ୍ତୁ ସେତେବେଳର ଲୋକମାନେ ଜମିରେ ପରିଶ୍ରମ କରୁଥିଲେ ଏବଂ ଝାଳ ବାହାରୁଥିଲା ଯାହାଫଳରେ କି ତା ତେଣୁ ପରିଶ୍ରମର କୌଣସି ପରି ପରିଶ୍ରମ କରୁଥିଲେ ଏବଂ ସେ ଟୋଟାଲି ମୋ ମୋଟା ହେଉନଥିଲେ ଏବଂ ତାଙ୍କୁ କୌଣସି ବି ରୋଗ ହେଉନଥିଲା କିନ୍ତୁ ଏବେର ସବୁ ପିଲାମାନେ ଆମର ଘରେ ବସି ଫୋନରେ କେବଳ ଖେଳି ଏବଂ ଯାହାଫଳରେ କି ସେମାନେ କୌଣସି ବି ପରିଶ୍ରମ କରୁନାହାନ୍ତି ଏବଂ ଯାହାଦ୍ଵାରା ସେ ମୋଟାପଣ ମଧ୍ୟ ହେଉଛନ୍ତି ଆମ ଗାଁରେ ଆମ ଗାଁରେ ଗୋଟିଏ ଆଶାଳା ଆଖାଡ଼ଶାଳା ଅଛି ଯାହାଥିରେ ସେଠାରେ ଖଣ୍ଡା ଆମର ଖଣ୍ଡା ବିଭିନ୍ନ ପ୍ରକାର ଓଜନିଆ ଜିନିଷ ଟେକିବା ପାଇଁ ଶଗଡ଼ ଶଗଡ଼ଚକା ଏବଂ ଇଟାରେ ଆମର ମାରିବାପାଇଁ ଦଣ୍ଡ ମାରିବାପାଇଁ ବିଭିନ୍ନ ପ୍ରକାର ଉପର ଉପକରଣ ରହିଛି ଯାହାକୁ କିନ୍ତୁ ପିଲାମାନେ ଠିକ୍ ଠାକ୍ ଆସୁନାହାଁନ୍ତି ସେ କେବଳ ଆମର ଘରେ ହିଁ କେବଳ ରହି ଫୋନରେ କେବଳ ଗେ ଗେମ୍ ଖେଳକୁଦରେ ରହୁଛନ୍ତି ଏବଂ ଆମର ସେହି ଆଖେଡ଼ା ଶାଳରୁ ବର୍ତ୍ତମାନ ଶୂନ୍ୟ ହୋଇପଡ଼ିଛି